ଆମେ ସନାତନ ଧର୍ମର ଲୋକ ତେଣୁକରି ଆମେ ସନାତନ ଧର୍ମକୁ ଇଏ ପା ଇଏ ବେଶୀ ଇଏ କରୁ ଆମେ ଅନ୍ୟ ଧର୍ମ ସହିତ ଇଏ ନୁହଁ ଅନୁପ୍ରାଣିତ ନୁହଁ ଅନ୍ୟ ଧର୍ମକୁ ଆମେ ଏତେ ଆକର୍ଷଣ କରୁନୁ ଅନ୍ୟ ଧର୍ମ ଆମର ଦରକାର ନାଇଁ ଆମେ ସନାତନ ଧର୍ମ ର ଲୋକ ସନାତନ ଆମେ ସନାତନ ଧର୍ମରେ ଆମେ ବିଶ୍ୱାସ କରୁ ସନାତନ ଧର୍ମକୁ ପାଳନ କରୁ ସନାତନ ଧର୍ମରେ ଦେଖିବା ପର୍ବ ପର୍ବପର୍ବା ପର୍ବ ପର୍ବପର୍ବାଣି ପଡ଼େ ଆମେ ତାକୁ ପାଳନ କରୁ